ସାର୍ ନମସ୍କାର କ'ଣ ମୋ ପୁଅ ଅବିନାଶ ଦାସ ସିଏ ଯେଉଁ ଏଥର ପରୀକ୍ଷା ଯେଉଁ ୟୁନିଟ୍ ଟେଷ୍ଟ ହେଇଥିଲା ପରୀକ୍ଷାରେ କ'ଣ ଏମିତି ନମ୍ବର ଫମ୍ବର ରଖିଲା କ'ଣ ଆପଣ କ'ଣ ତା'ର ଷ୍ଟାଣ୍ଡାର୍ଡ଼ କେମିତି ଇଂଲିଶରେ ତା'ର ଦୁର୍ବଳ କ'ଣ ପାଇଁ ଇଂଲିଶ ସ୍କୁଲ୍ରେ ତାକୁ ଗାଇଣ୍ଡାସ୍ ଦିଆହଉନି ସାଇନ୍ସ୍ ସାଇନ୍ସ୍ ବି ଟିକେ ଖରାପ କରିଛି ହଁ ଆମେ ତ ସ୍କୁଲ୍ ସାର୍ ଛାଡ଼ୁଛୁ ସ୍କୁଲ୍ରେ କ'ଣ ପଢ଼ା ହଉଛି କ'ଣ ନାହିଁ ଆମେ ତ ଘରେ ଦେଖୁଛୁ ସେ ତ ଖାତାରେ କରୁଛି ସବୁ ସେ ମନେ ରଖୁନି କି କ'ଣ ପାଇଁ କ'ଣ ଆଉ ଟିକେ ଗାଇଣ୍ଡାସ୍ ହେଲେ ଭଲ ହଅନ୍ତା

ଆଚ୍ଛା ହଉ ସାର୍ ଠିକ୍ ଅଛି ମୁଁ ଆଚ୍ଛା ହଉ ଦେଖୁଛି ତାକୁ ତା'ର କ'ଣ କେମିତି କ'ଣ ଆଗକୁ ସିଏ ବଢ଼ିବ ଦେଖୁଛୁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା